ହଁ ମୁଁ ଚିତ୍ରାଙ୍କନ କ୍ଲାସ୍ ନେଇଛିି ସେଥିରେ ମୋତେ ଦେଇଥିଲେ ପାହାଡ଼ଟି ଆଉ ଗଛ ଆଉ ସୂର୍ଯ୍ୟ ଆଉ ଝରଣା ବନାଇବା ପାଇଁ ଚିତ୍ରାଙ୍କନ ଅଙ୍କନ କରିବା ପାଇଁ ସେଥିରେ ମୁଁ ବହୁତ ସୁନ୍ଦର ଭାବରେ ବନାଇଥିଲି ଆଉ ଆଉ ଗୋଟେ ମୋତେ ହେଇଥିଲା ପାଣି ମାଛ ଭିତରେ ଦେବା ସେଇଟା ବି ମୁଁ ବନାଇଲି ବହୁତ ସୁନ୍ଦର ଭାବରେ ମାଛ ପାଣି ଭିତରେ ମାଛମାନେ ଖେଳୁଥିଲେ ଆଉ ଆଉ ପାଣି ବହିଯାଉଥିଲା ସେମିତି କରି ମୁଁ ନେଲିି ଆଉ ମୁଁ ଟେଲର୍ ବି ଟ୍ରେନିଙ୍ଗ ନେଇଛି ସେଥିରେ କେମିତି ସିଲନ୍ତି ସେଇଟା ମୁଁ ଶିଖିଛି ସେଇଟା ଟ୍ରେନିଙ୍ଗ ମାଷ୍ଟର ବହୁତ ଭଲ ଭାବରେ ଶିଖାଇ ଦେଇଛି ଆଉ ସେଇଟା ମୁଁ ଜାଣେ କରିବି ଆଉ ଆଉ ସେଥିରେ କପଡ଼ା କେମିତି ସିଲନ୍ତି ଆଉ ଆଉ କିଛି କୁର୍ତ୍ତି ସେମିତି କିଛି କେମିତି କରନ୍ତି ସେଇଟା ବି ମୁଁ ଜାଣିଛି ଆଉ ସେଥିରେ ସେଥିରେ ମୁଁ କନା ବି ସିଲେ ଆଉ କିଛି କିଛି ଜିନିଷପତ୍ର କାଟିକି ସିଲାଇବା ବି ମୁଁ ଜାଣିଛି ଆଉ ବହୁତ ସୁନ୍ଦର ଭାବରେ ମୁଁ ଟେଲର୍ ଶିଖିଛି କେମିତି ବଟଙ୍ଗ ଲଗାଇବା ସେଇଟା ବି ମୁଁ ଲଗାଇ ପାରିଛିି ଟେଲର୍ ଏମିତି ସେମିତି କରି ଟେଲର୍ରେ ଚଲାଇ କପଡ଼ା ସିଲାଇ ହୁଏ ସେ କପଡ଼ା ବହୁତ ନର୍ମାଲ୍ ସିଲେ ଗୋଟେ ଗୋଟେ ଟେଲର୍ରେ ଧରେ ନହେଲେ ଧରେ ନାହିଁ